ଆଜିର ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶ ସମୟ ହେଉଛି ପ୍ରଦୂଷଣ ପରିବେଶ ପ୍ରଦୂଷଣ ଏବଂ ଗ୍ଲୋବାଲୱାର୍ମିଂ ବା ବିଶ୍ଵତାପାୟନ ପରିବେଶ ପ୍ରଦୂଷଣରେ ଆମର ବାୟୁ ପ୍ରଦୂଷଣ ମୃତ୍ତିକା ପ୍ରଦୂଷଣ ଏବଂ ଜଳ ଜଳ ପ୍ରଦୂଷଣ ବହୁଳ ପରିମାଣରେ ବଢ଼ିଯାଇଛି ବହୁତ ପରିମାଣରେ ଫ୍ୟାକ୍ଟ୍ରି ଫ୍ୟାକ୍ଟ୍ରି ଗୁଡ଼ିକ ଆମ ଭାରତରେ ଭାରତରେ ଉପନିବେଶ ହେବା ଯୋଗୁଁ ଆମ ବହୁତ ଫ୍ୟାକ୍ଟ୍ରିରୁ ବାହାରୁଥିବା ଅତି ଆବର୍ଜନା ଜନିତ ଆବର୍ଜନା ଜନିତ ଗ୍ୟାସ ଏବଂ ଆବର୍ଜନା ଜନିତ ଜଳ ଜଳଗୁଡ଼ିକ ନଦୀକୁ ଛଡ଼ା ହେଉଛି ନଦୀରେ ଜଳଗୁଡ଼ିକ ଜଳ ପ୍ରଦୂଷଣ କରୁଛନ୍ତି ଏବଂ ଫ୍ୟାକ୍ଟ୍ରିରୁ ବାହାରୁଥିବା ଅତି ଅନାବଶ୍ୟକ ଗ୍ୟାସ ଗୁଡ଼ିକ ସେଗୁଡ଼ିକ ସବୁ ବାୟୁକୁ ଯାଇ ବାୟୁ ପ୍ରଦୂଷଣ କରୁଛନ୍ତି ତା ତା'ପରେ ଆମର ମୁଖ୍ୟ ସମସ୍ୟା ହେଉଛି ବିଶ୍ଵତାପାୟନ ବିଶ୍ଵତାପାୟନ ହେଉଛି ଆମର ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତି ବାଇଗଣି ରଶ୍ମୀ ଆମ ପୃଥିବୀରେ ଏବେ ସିଧାସଳଖ ଭାବେ ପଡ଼ୁଛି ତା'ର ମୁଖ୍ୟ କାରଣ ହେଉଛି ପୃଥିବୀରେ ଗଛ ନ ଗଛ ଗଛ କାଟିବାର କାରଣ ଗଛ କାଟିବାର କାରଣ ହେଉଛି ତା'ର ମୁଖ୍ୟ କାରଣ ଆମେ ମୁଖ୍ୟ ଗଛ ଯେତେ ଲଗାଇ ପାରିବା ଆମେ ବିଶ୍ଵତାପାୟନକୁ ନିୟନ୍ତ୍ରଣ କରିପାରିବା ଆମ ବର୍ଷସାରା ଗ୍ରୀଷ୍ମଋତୁ ବର୍ଷାଋତୁରେ ଗ୍ରୀଷ୍ମଋତୁ ବର୍ଷାଋତୁ ଶୀତଋତୁରେ ବହୁତ ବହୁତ ପରିବର୍ତ୍ତନ ଦେଖୁଛୁ ଗ୍ରୀଷ୍ମଋତୁରେ ଆଗ ଅପେକ୍ଷା ଏବେ ବହୁତ ଅଧିକ ଭାବେ ଖରା ଖରା ହେଉ ଏବଂ ବର୍ଷାଋତୁରେ ଅନିୟମତା ଅନିୟମତା ବର୍ଷା ଦେଖାଯାଉଛି ବେଳେବେଳେ ବର୍ଷା ହେଉଛି ବେଳେବେଳେ ବର୍ଷା ହେଉ ନାହିଁ ଶୀତଦିନରେ ବି ସେମିତି ଆଗରୁ ଯେମିତି ଶୀତ ହେଉଥିଲା ଏବେ ସେମିତି ଶୀତ ଆଉ ନାହିଁ ଏହିଭଳି ଭାବେ ଆମ ଭାରତରେ ସମସ୍ୟା ଗୁଡ଼ିକ ବଢ଼ିଚାଲିଛି